ହଁ ଅନୁଭବ କରିଛି ସହରର ଖବରକାଗଜରେ ଗାଁଗୁଡ଼ାକର ସଠିକ୍ ଭାବରେ ଦେଖାଯାଏ ନାହିଁ ସବୁ ଗ୍ରାମର ଖବର ଅନ୍ତର୍ଭୁକ୍ତ ମାନେ ଖବା କଥା ହଉ ତ ନାଇଁ ଆଉ କ'ଣ କରିବା ହେଲେ ବଲେ ତ ଭଲ ହୁଅନ୍ତା କିନ୍ତୁ ହଉନାଇଁ କିନ୍ତୁ ସହରର କ'ଣ ସହରର ଖବରକାଗଜରେ ଗ୍ରାମର ଖବର ଠିକ୍ ଭାବରେ ଦେଖାଯାଇ ନଥାଏ